ମୁଁ ଗୋଟେ ତିନିଶହ ଟଙ୍କାର ଗୋଟେ ଶାଢ଼ୀ କିଣିଥିଲି ଶାଢ଼ୀର ମୂଲ୍ୟ ହିସାବରେ ତା'ର ପ୍ରିଣ୍ଟିଙ୍ଗ ବହୁତ ଭଲ ଥିଲା ଶାଢ଼ୀର କ୍ୱାଲିଟୀ ବି ବହୁତ ଭଲ ଥିଲା ପୁରା ହାଲ୍କା ଶାଢ଼ୀଟା ପିନ୍ଧିବାକୁ ବହୁତ ଆରାମ ଲାଗୁଛି ମୁଁ ସେଇ ଶାଢ଼ୀ ପିନ୍ଧିକିନି ଗଲେ ଲୋକମାନେ କୁହନ୍ତି ବହୁତ ଦାମିକା ଶାଢ଼ୀଟା ତେଣୁ ତ ମୋର ଅନୁଭୂତି ସେଇ ତିନିଶହ ଟଙ୍କିଆ ଶାଢ଼ୀ ମୋତେ ତିନିହଜାର ଟଙ୍କାର ଶାଢ଼ୀ ଭଳିଆ ଲାଗୁଛି ବହୁତ ଭଲ ପଡ଼ିଲା